ଆମ ରାଜ୍ୟର ସଂସ୍କୃତିକ ଓ ପରିଚୟରେ ଓଡ଼ିଆ ଭାଷା ଏକ ସ୍ଥାନ ଗ୍ରହଣ କରିସାରିଲାଣି ଯାହାକି ଓଡ଼ିଆ ଭାଷା ଏକ ରାଷ୍ଟ୍ରଭାଷା ଅଟେ ଏହା ସମ୍ବିଧାନରେ ସ୍ଥାନ ପାଇସାରିଲାଣି ଓଡ଼ିଆ ଭାଷା ଆମ କଳା ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଅଛି ଏଇ ଭାଷାର ମଧ୍ୟ ଅନେକ ଇତିହାସ ରହିଛି ଯାହାକି କେତେକ ଲେଖକ ଏହାକୁ ବର୍ଣ୍ଣନା କରିଛନ୍ତି ମୁଁ ବି ଜଣେ ଓଡ଼ିଆ ଓଡ଼ିଆ ଓଡ଼ିଆ ବାସୀ ହୋଇଥିବାରୁ ନିଜେ ଗର୍ବ ଅନୁଭବ କରୁଛି